ରୋଷେଇ ଆରମ୍ଭ କରିବା ପୂର୍ବରୁ କାଠ ଜାଳ ପାଣି ମସଲା ପନିପରିବା ଆଣି ପ୍ରସୁସ୍ତ କରି ରଖେ ଭାତ କରିବା ପାଇଁ ଚାଉଳ ଧୋଇକି ଆଣି ରଖେ ତରକାରୀ କରିବା ପାଇଁ ମସଲା ବାଟିକି ଛେଚିକି ତାକୁ ଥୋଇସାରିଲା ପରେ ତା'ପରେ କଡ଼େଇ ବସେଇ ତରକାରୀ କରିବା ପାଇଁ ପ୍ରସ୍ତୁତ ହୁଏ